ସାର୍ ନମସ୍କାର ଏସ୍ ବି ଆଇ ବ୍ୟାଙ୍କ୍ ମ୍ୟାନେଜର୍ ସାର୍ କହୁଛନ୍ତି କି ଆଜ୍ଞା ମୁଁ ଦୁତି ପୋଡର୍ କହୁଥିଲି ସାର୍ ମୋର ଗୋଟେ ଝିଅ ବାହାଘର ଦରକାର ପଇସା ଦରକାର ଥିଲା ସାର୍ ଏବେ କଣ କେମତି ସୁଧର ଇଏରେ ପଇସା ଅଛି କେଉଁ ଟାଇପ୍ ର ଲୋନ୍ ଅଛି ଟିକେ କହିବେ

ଆଉ କିଛି ଅଛି କି

ଆଜ୍ଞା କୋଡ଼ିଏ ହଜାର ଟଙ୍କା ଆଜ୍ଞା ନୂଆଁ ଗୃପ୍

ଦୁଇ ଏଗାର

ଆଜ୍ଞା ଆଜ୍ଞା ଚାରି ଶହ ସାର୍

ନା ସାର୍ ସେମିତି କିଛି ନାହିଁ

ଆଜ୍ଞା ଦୁଇ ଲକ୍ଷ

ସାର୍ କୁକୁଡ଼ା ଲୋନ୍ ସାର୍ କୁକୁଡ଼ା ବିଜ୍ନେସ୍ କଲେ କୁକୁଡ଼ା ଫାର୍ମ କରିବାକୁ ପଡ଼ିବ ଆଜ୍ଞା ଆଜ୍ଞା

ସାର୍ ସବସିଡିଜ୍ ନେଇକି କେତେ ସୁଝିବାକୁ ପଡ଼ିବ

ସାର୍ ଟୋଟାଲ୍ ଯିବେ ସାର୍ କେବେ କଲେ ଆପଣ ଦେବେ ପହର ଦିନ ସାର୍ ଯିବି ମୁଁ ସାର୍ ଆଉ ପାଞ୍ଚ ଦିନ ସାର୍ ଆଉ ପାଞ୍ଚ ଦିନ ଅଛି

ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ସାର୍ ରହିଲି ନମସ୍କାର